ଆମ ପାରମ୍ପାରିକ ଖାଦ୍ୟ ଛାଡ଼ିଲେ ମୋତେ ବେଙ୍ଗଲୀ ଦେଶର ଖାଦ୍ୟ ମଧ୍ୟ ଭଲ ଲାଗେ ଯେମିତି କି ମାଛ ଝୋଲ ମିଷ୍ଟି ଡାଲ ଲାଉ ଲାଉ ଘାଣ୍ଟ ଇଲିଶ ମାଛ ଝୋଲ ବିଭିନ୍ନ ପ୍ରକାର ଜିନିଷ ସେଇଠି ବହୁତ ଭଲରେ ମିଳିଥାଏ ଖାଇବା ପାଇଁ ମୁଁ ବେଙ୍ଗଲ ଗଲେ ସବୁବେଳେ ସେଇଠି ଖାଇଥାଏ ସେହି ଜିନିଷ କିନ୍ତୁ ମୁଁ ନିଜେ ଘରେ ବନାଇଲେ ସେ ପ୍ରକାର ସ୍ୱାଦ ମିଳିନଥାଏ ଯାହାକି ମୁଁ ମୁଁ କେତେ ଥର ଇଲିଶି ମାଛ ବେଙ୍ଗଲ ଗଲେ ଖାଇଥାଏ ଘରେ ବି କେତେ ଥର ବନାଇଛି କିନ୍ତୁ ସେହି ଟେଷ୍ଟ ମିଳିନ ଥାଏ ବେଙ୍ଗଲି ଖାଦ୍ୟ ଯେମିତି ଥାଏ ମୁଁ ମୁଁ ଆମ ଘରେ ମୋ ଆଣ୍ଟି ସହିତ ମିଶିକି ରହି ବହୁତ ପ୍ରକାର ଆଇଟମ୍ ବନାଇ ଥାଏ ବେଙ୍ଗଲର କିନ୍ତୁ ସେହି ବେଙ୍ଗଲ ପ୍ରକାର ସ୍ୱାଦ ମିଳିନଥାଏ ସୋରିଷ ମସଲା ଦେଇ ଇଲିଶ ମାଛର ଝୋଳ ମଧ୍ୟ ବନାଇ ଥାଏ